ଆମ ଚାଷ ବାସ ଉପରେ ଆମର ସୁବିଧା ଆମର ନାହିଁ ଟୋଟାଲୀ କିଛି ଆମର ଚାଷ ଦ୍ୱାରା ବହୁତୁ ଧାନ ମରୁଡ଼ି ହୋଇଯାଉଛି ଧାନର କରିଥିବୁ ପାଣି ଠିକ୍ ପାଗ ଦେଇଥିବ ଠିକ୍ ଥୋଡ଼ ସମୟରେ ପାଣିର ଅଭାବ ହେଉଛି ଆମର କେନାଲ୍ ସୁବିଧା ନାହିଁ ଆମର ପାଣି ଜଳ ବର୍ଷା ଉପରେ ନିର୍ଭର କରୁଛୁ ବର୍ଷା ଉପରେ ଯଦି ବର୍ଷା ନ ହେଲା ଯଦି ମରୁଡି ହେଲା ବର୍ଷା ଯଦି ଅଧିକ ହେଲା ଲଘୁଚାପ ହେଲା ଧାନ ବହୁତୁ ନଷ୍ଟ ହେଉଛି ସେଥିପାଇଁ ବହୁତ ଅସୁବିଧା ହେଉଛି ଆମର ଏଠି ସୁବିଧା କିଛି ଅସୁବିଧା ହେଉନି ଯଦି ଆମ ସରକାର ତରଫରୁ ଆମକୁ କିଛି କେନାଲ୍ କରି ଦିଅନ୍ତେ ଯେ ବୋରିଙ୍ଗ୍ ଯେ କରନ୍ତେ ଆମକୁ ସୁବିଧା ହୁଅନ୍ତା ଧାନ ଫସଲରୁ ଆମେ ବି କିଛି ଇନକମ୍ କରନ୍ତୁ ଆମର ଆଉ କିଛି ଖରାଦିନିଆ ଧାନ ପାଇଁ ଆମର କିଛି ନାହିଁ ଆମର କିଛି ଧାନ ହୁଏ ନାହିଁ ଆମର ଖାଲି ଗୋଟେ ଫସଲ ଆମର ସେ ଚାଷ ଧାନ ଚାଷ ବୋଲି ହୁଏ ଆମର ଆଉ ସରକାର ତରଫରୁ କିଛି ତ ଆମର କେନାଲ୍ କିଛି କରାଯାଏନି ବହୁତୁ ଅସୁବିଧାର ସମ୍ମୁଖୀନ ହେଉଛୁ ସରକାର ତରଫରୁ ଯଦି ଆମର ଏଇ ସୁବିଧା କରିଦିଅନ୍ତେ ସବୁଠୁ ଭଲ ହୁଅନ୍ତା ଆମର ଧାନ ନଷ୍ଟ ହୋଇଯାଉଛି ବହୁତୁ ସାର ଔଷଧ ବି ଆମେ ଠିକ୍ ପାଉନୁ ଔଷଧ ପତ୍ର ଆମେ ଦେଇ ଦେଉଛୁ ଦେଇଛୁ କିଛି ନଷ୍ଟ ହୋଇଯାଉଛି ଆମେ ସେଥିପାଇଁ ବହୁତୁ ସମ୍ମୁଖୀନ ହେଉଛୁ ବହୁତ ସମୟରେ ମରୁଡ଼ି ହେଉଛି ଦୁଇ ବର୍ଷ ହେଲା ମରୁଡ଼ି ହେଲାଣି ପାଣିର ଅଭାବ ଯୋଗୁଁ ପାଣ ପାଣି ଠିକ୍ ଆମର ଠିକ୍ ସମୟରେ ହେଉନି ବର୍ଷା ଠିକ୍ ସମୟରେ ଥୋଡ଼ ସମୟରେ ହେଉନି ସେଥିପାଇଁ ବହୁତ ଅସୁବିଧା ହେଉଛି ଧାନ ଠିକ୍ ଯେତିକି ପାଇବା କଥା ପାଉନୁ ଏମିତି ସବୁ ଅସୁବିଧା ହେଉଛି ଆଉ